ମୁଁ ଭାବୁଛି ରାସାୟନିକ କୀଟନାଶକ ମାଟିକୁ ନଷ୍ଟ କରୁଛି କାରଣ ଆଗକାଳରେ ଲୋକମାନେ ଜୈବିକ ସାର ବ୍ୟବହାର କରି କରୁଥିଲେ ଏବଂ ସେଥିରେ କୌଣସି ଅସୁବିଧାର ସମ୍ମୁଖୀନ ହେଉନଥିଲା ବର୍ତ୍ତମାନ ରାସାୟନିକ ସାର ବ୍ୟବହାର କରିବା ସହିତ ମାଟି ସହିତ ଆମ ମଣିଷ ଶରୀରକୁ ମଧ୍ୟ ନଷ୍ଟ କରି ଦେଉଛି ସେହିଭଳି ମାଟିର ଯେମିତି ଆଗରୁ ଯେଉଁ ଉର୍ବରତା ରହୁଥିଲା ମାଟିର ଆଉ ଉର୍ବରତା ରହୁନି ମାଟିକୁ ତାକୁ ହାର୍ଡ଼ କରି ଦେଉଛି ଏବଂ ମାଟିରେ ଥିବା ଯବକ୍ଷାରଜାନ ଆଇରନ୍ ମଧ୍ୟ ଏବଂ ହାନି ହେଉଛି ସେଥିଲାଗି ଆମେ ଭାବୁଛୁ ରାସାୟନିକ କୀଟନାଶକ ମାଟିକୁ ନଷ୍ଟ କରୁଛି